କେନ୍ଦୁଝର ଜିଲ୍ଲାର କ ଏକ ଦର୍ଶନୀୟ ସ୍ଥାନ ମାଁ ଘଟ ଗ ମାଁ ଘଟଗାଁ ତାରିଣୀଙ୍କ ମନ୍ଦିର ଯାହା କି କେନ୍ଦୁ କେନ୍ଦୁଝର ଜିଲ୍ଲାର ଏକ ଆକର୍ଷଣୀୟ ଜାଗା ଓ ସେଠାରେ ପାଳନ ହୁଏ ସାଂସ୍କ କେନ୍ଦୁଝର ଜିଲ୍ଲାର ମୁଖ୍ୟ ସାଂସ୍କୃତିକ ପରମ୍ପରା ଯାହା କି ଚଇତି ମେଳା ହବାର ଜଣାଯାଏ ଚଇତି ମେଳା ହଉଛି ଆମ କେନ୍ଦୁଝର ଜିଲ୍ଲାର ଏକ ବହୁତ ବଡ଼ ପର୍ବ ଯାହାକୁ ସମସ୍ତେ ମିଳିମିଶି ଆ ପାଳନ କରିଥାନ୍ତି ଏବଂ ଏପ୍ରିଲ ଚଉଦରେ ପାଳନ ହେଉଥିବା ପଣା ସଂକ୍ରାନ୍ତି ଯେଉଁଥିରେ ସମସ୍ତେ ପଣା ପିଇ ଉଲ୍ଲାସିତ ହୋ ହୋଇଥାନ୍ତି ଏବଂ ଯାହା ଫଳରେ ବିଭିନ୍ନ ଜେଗାରେ